ମୋ ଚାରି ପାଖରେ ଥିବା ସାଙ୍ଗ ମାନଙ୍କର ନାମ ହେଉଛି ଗୁଲସନ ଦିଗାଲ ଦୀନେଶ କୁମାର ବେହେରା ଅଜିତ କୁମାର ସଉରା ଭକ୍ତ ଚରଣ କହଁର ଦୀନେଶ ବେହେରା